ମାଛ ଧରିବାକେ ଯିବାକେ ହେଲେ ଜାଲି ଧରିକରି ଯିବ ମାଛ୍ ଜାଲ୍ ନାଇଁ ହେଲେ ଗରିକଟା ନାଇଁ ହେଲେ କି ଆମର୍ ଥୋପି ଯେନ୍ଟାକି ଡୁଲି ମନ୍କୁ ଜୁଇ ଧରିବାର୍ ଲାଗି ବସାଯାଏସି ନାହେଲେ ବନ୍ଦ୍ରେ ଯଦି ମାର୍ବାକେ ହେଲେ ଜାଲିରେ ମାନେ ମାଛ୍ ଜାଲ୍ ଧରିକରି ଯାଇକରି ମାଛ୍ ମାରି ହେବା କିମ୍ବା ଆପଣ ନେଟ୍ ପସେଇ କରିବି ମାନେ ଗରିକଟା ପଇକରିବି ମାନେ ଝରି ଝୁରି ଧରିପାର୍ବେ ଆଉ ଯଦି ଆପଣ ଯଦି ଛୋଟ୍ ଛୋଟ୍ କେନାଲ୍ କି ମାନେ ଇଟା ମାନ୍କୁ ଯଦି ମାଛ ଧର୍ବାକେ ଯିବେ ତ ସେନେ କାଣାକି ବନ୍ଧା ବାନ୍ଧି କରି ପାନି ଅଟେଇ କରିକି ବି ମାଛ୍ ଧରି ପାର୍ବେ ବହୁତ୍ ପ୍ରକାର୍ ଇଟା ଅଛେ ଜାଲ୍ମାନେ ଗୁଟେ ବନ୍ଦ୍ ରାଉଣ୍ଡ୍ କରି ଜାଲ୍ ଧରି ପାରିବେ ନା ସେ ଫିକା ରାଉଣ୍ଡ୍ବାଲା ଜାଲ୍ ଫିକା ଜାଲ୍ ଯେନ୍ ସେଥି ବି ମାଛ୍ ଧରି ପାର୍ବେ ଆମେ ତ ଥରେ ଥପିରେ ମାନେ ବୁଝୁରୀ ଧରା ହେଇଥିଲା ଇଟା ମୋର୍ ଏକ୍ସପିରିଏନ୍ସ ଥିଲା ଯେନ୍ଟା ଆମେ ବନ୍ଧେ ମାରିଥିନୁ ଥରେ ଆଉ ବହୁତ୍ଗୁଡ଼ାଏ ମାଛ୍ ବି ମିଲିଥିଲା ଆମ୍କୁ